ପିଲାମାନେ ଶିକ୍ଷକଙ୍କୁ ଗୁରୁ ବୋଲି ମାନନ୍ତି ଶିକ୍ଷକମାନେ ପିଲାମାନଙ୍କୁ କିଭଳି ତାଙ୍କର ଭବିଷ୍ୟତରେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବେ ଏବଂ ନିଜେ କେଉଁଭଳି ଭାବରେ ପାଠ ପଢ଼ିବେ ନିଜେ କେଉଁଭଳି ଭାବରେ ଲୋକମାନଙ୍କୁ ବ୍ୟବହାର କରିବେ ଲୋକମାନଙ୍କର ଚିନ୍ତାଧାରା କେମିତି ସେମାନେ ସମ୍ମାନ ଦେଇ ଚଳିବେ ଏବଂ ସେମାନଙ୍କର ଆଚାର ବ୍ୟବହାର ସେ ନିଜେ ଠିକ୍ କରିବେ ଏବଂ ପାଠ ପଢ଼ି ଆଗକୁ କେମିତି ଯିବେ ନିଜ ଗୋଡ଼ରେ ନିଜେ ଛିଡ଼ାହେବେ ଉନ୍ନତି କରିବେ ସେ ଦିଗରେ ଶିକ୍ଷକମାନେ ପିଲାମାନଙ୍କୁ ଶିକ୍ଷା ଦେଇଥାନ୍ତି ଏବଂ ପିଲାମାନଙ୍କ ପିଲାମାନଙ୍କର ସେମାନେ ପାଠ ପଢ଼ି ଠିକ୍ ସେ କେମିତି ନମ୍ବର ରଖିବେ କେମିତି ଭଲ ଜାଗାରେ ଭଲ ଚାକିରୀଟିଏ କରିବେ ସେ ବିଷୟରେ ଶିକ୍ଷକ ପିଲାମାନଙ୍କୁ ଶିଖେଇଥାନ୍ତି ଏବଂ ବିଦ୍ୟାଳୟରେ ଖେଳ ପଡ଼ିଆ କିମ୍ବା ଫୁଲ ବଗିଚା ସେଇକା ଥିବା ଦରକାର ପିଲା ଘର କେମିତି ମରାମତି ରହିବ ଭଲରେ ରହିବେ ପିଲାମାନେ ଭବିଷ୍ୟତରେ ଭଲରେ ପାଠ ପଢ଼ିବେ ସେ ବିଷୟରେ ଶିକ୍ଷକମାନେ ଭଲସେ ଧ୍ୟାନ ଦେବା ଉଚିତ୍ ଏବଂ ଶିକ୍ଷକମାନେ କିଭଳି ମାନେ ସ୍କୁଲ୍ ଭଲ ରହିଲେ ପିଲାମାନେ ଭଲ ରହିବେ ଭଲ ବ୍ୟବହାର କରିବେ ଶିକ୍ଷକମାନଙ୍କୁ ଆଜି କା ଯୁଗରେ ଶିକ୍ଷକମାନେ ଭଲ ପିଲାମାନଙ୍କୁ ବ୍ୟବହାର କିମ୍ବା କେମିତି ସେମାନେ ରହିବେ କଣ କରିବେ ସେ ବିଷୟରେ ଧ୍ୟାନ ଦଉନାହାଁନ୍ତି ସେଥିପାଇଁ ପିଲାମାନେ କିଭଳି ଭାବରେ ଶିକ୍ଷକମାନଙ୍କୁ କିମ୍ବା ଲୋକମାନଙ୍କୁ ବ୍ୟବହାର ଦେଖାଇବେ ସେ ବିଷୟରେ ଶିକ୍ଷା ପାଉନାହାଁନ୍ତି ତେଣୁ ପିଲାମାନଙ୍କୁ ଭଲ ଶିକ୍ଷା ମିଳିପାରୁନାହିଁ ଆଉ ପିଲାମାନଙ୍କର ଭବିଷ୍ୟତରେ ଆଗକୁ କେମିତି ଯିବେ ସେ ବିଷୟରେ ସେମାନେ ଜାଣିପାରୁନାହାଁନ୍ତି ତେଣୁ ଶିକ୍ଷକମାନେ ଭଲ ଭଲ ବ୍ୟବହାର ଏବଂ ଭଲ ପଢ଼ା କେମିତି ଲୋକମାନଙ୍କୁ ଭଲରେ ଶିକ୍ଷା ଦେବା ଉଚିତ୍ ସେ ବିଷୟରେ ଜାଣିବା ଦରକାର